ସାଧାରଣତଃ ଭାବରେ କହିବାକୁ ଗଲେ ଭାରତରେ ଶିକ୍ଷାବ୍ୟବସ୍ଥା ଗୁଡ଼ିକ ବହୁତ ଭଲ ଭାବରେ ରହିଛି ଏବଂ ଏହାର ମୁଖ୍ୟତଃ କେତେଗୁଡ଼ିଏ ଆହ୍ଵାନ ରହିଛି ପ୍ରଥମ କଥା ହେଲା ଶିକ୍ଷାରେ ସବୁବେଳେ ସଂସ୍କୃତି ଏବଂ ପାରମ୍ପାରିକ କଥାକୁ ନେଇ ଶିକ୍ଷାଦାନ କରାଯାଇଥାଏ ଏବଂ ତା'ସହିତ ଶିକ୍ଷାରେ ମୁଖ୍ୟତଃ ହେଉଛି ସମୟର ଅନୁମଦିନ ସମୟ ଠିକ୍ ସମୟରେ ବିଦ୍ୟାଳୟକୁ ଆସିବା ଏବଂ ଠିକ୍ ସମୟରେ ବିଦ୍ୟାଳୟରୁ ଯିବା ଏହିସବୁ କଥା ଆମେ ସମସ୍ତେ ବିଦ୍ୟାଳୟରୁ ହିଁ ଜାଣିବାକୁ ପାଇଥାଉ ଏବଂ କେତେଗୁଡ଼ିଏ ମୁଖ୍ୟ ଆହ୍ଵାନ ରହିଛି ତା'ର ଯେକୌଣସି ଏକ ପାରମ୍ପାରିକ କିମ୍ବା ସାଂସ୍କୃତିକ ପର୍ବପର୍ବାଣି ହେଲେ ବିଦ୍ୟାଳୟ ବନ୍ଦ ରହିଥାଏ ଏବଂ ତା'ସହିତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ମଧ୍ୟ ବନ୍ଦ ରହିଥାଏ ଶିକ୍ଷିତ ହେବା ମୁଖ୍ୟ ଗୁରୁତ୍ଵ ରହିଚି ଶିକ୍ଷିତ ଆମେ ସମସ୍ତେ ଶିକ୍ଷିତ ହେଲେ ଦୁନିଆରେ ସବୁକ୍ଷେତ୍ରରେ ଆମର କୌଣସି ଅସୁବିଧା ହେବ ନାହିଁ